ଆମ ଖୋର୍ଦ୍ଧା ଜିଲ୍ଲା ଗୋଟିଏ କୃଷି ପ୍ରଧାନ ଜିଲ୍ଲା ଆମ ଜିଲ୍ଲାରେ ପ୍ରତ୍ୟେକ ଲୋକ କୃଷକମାନେ ବି ଅଛନ୍ତି ବହୁତ ସେମାନେ କୃଷି ଉପରେ ନିର୍ଭର କରିକି ଚଳନ୍ତି ଆଉ ଆମ କୃଷିରେ ବହୁତ ପ୍ରକାର ଆମ ବିଲରେ ବି ବହୁତ ଧାନ ଏମିତି ସବୁ ଜିନିଷ ବି ଚାଷ ବାସ ହୁଏ କିନ୍ତୁ ଆମେ ଚାଷୀ ଆମେ ଚାଷ କାମ ଦ୍ଵାରା ଆମ ପରିବାର ପ୍ରତିପୋଷଣ କରି ପାରୁଛେ ତେଣୁ କରି ଆମ ଜିଲ୍ଲାଟି ହେଉଛି କୃଷି ପ୍ରଧାନ ଜିଲ୍ଲା ଆଉ ସେଠି ବି ବହୁତ ଜିନିଷ ଉତ୍ପାଦନ କରାହୁଏ ଧାନ ବିଭିନ୍ନ ପ୍ରକାରର ପରିବା ଫୁଲ ଏମିତି ସବୁ ଜିନିଷ ଉତ୍ପାଦନ କରାଯାଇଥାଏ ତା'ପରେ ହୋଟେଲ ହୋଟେଲ ବି ଆମ ଆମ ଖୋର୍ଦ୍ଧା ଜିଲ୍ଲାରେ ବହୁତ ବି ହୋଟେଲ ଅଛି ସେ ହୋଟେଲରେ ଲୋକମାନେ ଖିଆ ପିଆ କରିବା ପାଇଁ ବହୁତ ସୁବିଧା ଥାଏ ଆଉ ସେ ବହୁତ ଲୋକ କାମ ଦାମ କରିକି ଥକି ଯାଆନ୍ତି ତେଣୁ କରି ସୁବିଧା ଥିବାରୁ ସେମାନେ ଆସିକି ହୋଟେଲରେ କିଛି ଖାଦ୍ୟ ମାନେ ଖାଇ ପାରନ୍ତି ପର୍ଯ୍ୟଟନ ବି ଆମ ଖୋର୍ଦ୍ଧା ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଅଛି ବରୁଣେଇ ଆଉ ଏମିତି ବିଭିନ୍ନ ପ୍ରକାର ଖଣିଜ ଜିନିଷ ବି ଅଛି ଖଣି ସାମଗ୍ରୀ ଅଛି ସବୁପ୍ରକାର ଆମ ଜିଲ୍ଲାରେ ସବୁପ୍ରକାର ସୁବିଧା ଅଛି ଏମିତି ମେଡ଼ିକାଲ ବି ବହୁତ ଅଛି ସବୁ ସେବା କ୍ଷେତ୍ର ବି ଅଛି ସୋସିଆଲ ନିଜ ସଂସ୍ଥା ସବୁ ଜିନିଷ ବି ଆମ ଖୋର୍ଦ୍ଧା ଜିଲ୍ଲାରେ ଅଛି ତେଣୁ କରି ଆମ ଖୋର୍ଦ୍ଧା ଜିଲ୍ଲାରେ ସବୁ ଜିନିଷ ଥବାରୁ ଆମେ ବହୁତ ମାନେ ଉପକୃତ ହୋଇ ପାରୁଛୁ